ଆମ ଅଞ୍ଚଳରେ କ୍ରୀଡ଼ା କ୍ଷେତ୍ରରେ ଭିନ୍ନକ୍ଷମ କ୍ରୀଡ଼ାବିତମାନଙ୍କୁ ସରକାରଙ୍କ ଖେଳ ଦ୍ଵାରା ତାଙ୍କ ପାଇଁ ଭତ୍ତା କରାଯାଇଛି ଆଉ ସ୍ୱାସ୍ଥ୍ୟ ମଧ୍ୟ ସୁବିଧା ସ୍ୱାସ୍ଥ୍ୟ କେନ୍ଦ୍ର ମଧ୍ୟ ସୁବିଧା ଯୋଗେଇ ଦିଆଯାଇଛି ସେମାନେ କାହାର ହାତ ନଥାଉ କିମ୍ବା କାହାର ଗୋଡ଼ ନଥାଉ ସେମାନେ ଯେଉଁ ଖେଳିବା ଦ୍ଵାରା ହରେଇଛନ୍ତି ସେଥି ଯୋଗୁଁ ସରକାର ପେନସନ ସୁବିଧା କରିଛନ୍ତି ସ୍ୱାସ୍ଥ୍ୟ ସୁବିଧା କରିଛନ୍ତି